ମୁଁ ଗୋଟିଏ ମୋବାଇଲ କିଣିଥିଲି ଓପୋ କମ୍ପାନୀର ସେ ମୋବାଇଲଟି ମୁଁ ଦୁଇବର୍ଷ ଚଳେଇଲିଣି ଦୁଇବର୍ଷ ଭିତରେ ମୋ'ର କୌଣସି ବି ଡ଼ିଫେକ୍ଟ ଦେଖା ହେଇନି ଏବଂ ତା'ର ଯେଉଁ ଚାର୍ଜ କ୍ୟାପାସିଟି ପାଞ୍ଚ ହଜାର ଏମଏଚ ବ୍ୟାଟେରି ବହୁତ ଭଲ ଚାର୍ଜ ରଖେ ଏବଂ ତା'ର ଯେଉଁ କ୍ୟାମେରା ବହୁତ ଭଲ ମଧ୍ୟ ଫଟୋ ଆସେ ବହୁତ ଭଲ ଫିଚର ଦେଇଛି ଓପୋ କମ୍ପାନୀ ଓପୋ କମ୍ପାନୀ ଓପୋ କମ୍ପାନୀ ମଧ୍ୟ ଏବେ ରିଏଲମି ସାଙ୍ଗରେ ଯୋଡ଼ି ହୋଇଯାଇଛି ବହୁତ ଦୁଇଜଣ ଯାକ ମିଶିକି ବହୁତ ଭଲ ଫିଚର ଦେଉଛନ୍ତି